ମୋର ଗୋଟିଏ ଭାଇ ଗୋଟିଏ ଭଉଣୀ ଅଛି ଭଉଣୀ ଯେହେତୁ ଭଉଣୀ ମୋ' ଠୁ ସୁନ୍ଦର ଏବଂ ସେ ବହୁତ ଶିକ୍ଷିତ ମଧ୍ୟ ଏବଂ ମୋ' ଭାଇ ମୋର ସେ ସାନ ଭାଇ ଯିଏକି ବହୁତ କାମ ଘରର ବହୁତ କାମ ବୁଝାବୁଝି କରିପାରିଥାଏ ଏବଂ ସେ ଟିକିଏ ଅଳସୁଆ